ମାଛ ଧରିବାକୁ ଯିବାବେଳେ ମୁଁ ପାଣି ବୋତଲ ଆଉ ଡାଲା ଜାଲି ମାଛ ଧରିବା ଜାଲ ଧରିକି ଯାଇଥାଏ ଆଉ ଟାୱେଲ ବି ନେଇଥାଏ ଆଉ ଆଗରୁ ତ ଏମିତି ଲାଠି ସାହାଯ୍ୟରେ ମାଛ ଧରୁଥିଲେ ଯାହାକି ପୋକ ଲଗାଇକିନା ଆଉ ପୋଖରୀରେ ଛାଡ଼ୁଥିଲେ ସେହି ମାଛ ପୁଣି ସେ ପୋକକୁ ଖାଇକି ବାହାରକୁ ଆସୁଥିଲେ ଆଉ ମାଛ ଧରିକି ଯାଉଥିଲେ ଡାଲାରେ ଏବେ ନୂଆ ପଦ୍ଧତିରେ ବିଭିନ୍ନ ପ୍ରକାର ବୈଜ୍ଞାନିକ ପଦ୍ଧତି ଅନୁସାରେ ଆମର ପୋଖରୀରେ ଜାଆଁଳ ଛାଡ଼ନ୍ତି ଆଉ ମଞ୍ଜି ମଞ୍ଜି ଦିଅନ୍ତି ଖାଇବାକୁ ସାର ଦିଅନ୍ତି ମାଛ ବଢ଼ିଲାପରେ ସେଇଆକୁ ଜାଲ ମାଧ୍ୟମରେ ତାକୁ ଧରନ୍ତି ଆଉ ବିକ୍ରି ବହୁତ ବିକ୍ରି କରନ୍ତି ବହୁତ ଜାଗାକୁ ବି ପଠାନ୍ତି ଆଇସ୍ ଦ୍ୱାରା ମଧ୍ୟ ତାଙ୍କୁ ନେଇକି ବାହାର ଜାଗାକୁ ବି ଛାଡ଼ନ୍ତି